ସୋସିଆଲ୍ ମିଡ଼ିଆ ସୋସିଆଲ୍ ମିଡ଼ିଆ ବଳି ଆମେ ଆମେ ଆମେ ଯଦି ଯେଉଁଟାକୁ ଜନେ ଜନେ ବଲାଙ୍ଗୀର୍ ଯାଉଛି ସେଥିପାଇଁ ଜନେ ସେଠାରେ ତା' ବାଟେ ସେ ଏକ୍ସିଡେଣ୍ଟ ହେଇଗଲା ସେଥିପାଇଁ ସେ ସୋସିଆଲ ମିଡ଼ିଆକୁ କଲ୍ କରିଲେ ସେ କିଛି କରିପାରନା ନାକୁ ସୋସିଆଲ ମିଡ଼ିଆର ଜଣେ ଖାଲି ସେ କହିପାରିଛି ସେ ଯଦି ବିି ଅନ୍ୟ ସେ କାହାକୁ ସାହାଯ୍ୟ କରିପାରେନି ନାଁ ଖାଇ ତାର ନା ଖାଲି ହେଇଯାଇଛି ସୋସିଆଲ୍ ମିଡ଼ିଆ ସେଥିପାଇଁ ସେହିମାନଙ୍କୁ କ'ଣ କରା ସେଠି ସୋସିଆଲ ସୋସିଆଲ ମିଡ଼ିଆ ସୋସିଆଲ ମିଡ଼ିଆର ଏବଂ ବିଷୟ ଜାଣିବାକୁ ଆମେ ଜାଣିନାହାନ୍ତି ଜାଣି ନାହାନ୍ତି ସୋସିଆଲ ମିଡ଼ିଆ ଆମେ ଜଣେ ଯାଉଛି ସେ ଖାଲି ସୋସିଆଲ ମିଡ଼ିଆର ଯାଉଛି ସେ କାହାକୁ ଜଣେ ଯି କଲ୍ କର ମିଡ଼ିଆ ମିଡ଼ିଆ ଟ୍ରୋଲିଂ ଯ ବି କଲ୍ କରିଛନ୍ତି ସେ କାହାକୁ ସାହାଯ୍ୟ କରେନାହିଁ ନା ଖାଲି ତାହାକୁ କୁହାଯାଏସି ଯେ ସୋସିଆଲ ମିଡ଼ିଆ ଟ୍ରୋଲିଂ ଟ୍ରୋଲିଂ ସେଥିପାଇଁ ସେ କ'ଣ ପାଇଁ ସୋସିଆଲ ମିଡ଼ିଆ ଟ୍ରୋଲିଂ ହେଇ ହେଇଥାନ୍ତି ଜଣେ ଯାଉଛି ସେ ଏକ୍ସିଡେଣ୍ଟ ହେଇଛି ଏକ୍ସିଡେଣ୍ଟ ହେଇଛି ବାଟରେ ଯେବେ କଲ୍ କଲା ସେଥିପାଇଁ ସେ ଯାଇନାହାନ୍ତି ସେ କ'ଣ କରିବା ସୋସିଆଲ ମିଡ଼ିଆର ଟ୍ରୋଲିଙ୍ଗ କାହିଁକି ଥାଏ ସେ ଆପଣ ଆପଣ ଆପଣ ସାଇବର ବୁଲେଇଂ ଏବଂ ସୋସିଆଲ୍ ମିଡ଼ିଆ ସୋସିଆଲ୍ ମିଡ଼ିଆ ଟ୍ରୋଲିଂ ବିଷୟରେ ବିଷୟରେ ସେ କିଛି କହିପାରେନା ସେ କାହିଁକି କହୁଛନ୍ତି ମିଡ଼ିଆ ଟ୍ରୋଲିଂ ଯବି ଜଣେ ଜଣେ ବାଟକୁ ଯାଉଛି ବୁଡ଼ି ଯାଉଛି ସେଥିପାଇଁ ସେ ସେନ ଏକ୍ସିଡ଼େଣ୍ଟ ହେଇଯାଇଛି ସେଥିରେ ସେ ଯଦି ହେଲ୍ପ କରିନାହିଁ ସେ ମିଡ଼ିଆ ବାଲି ସେଥିପାଇଁ ସେ ଥିବାର କ'ଣ କାର୍ଯ୍ୟ କିଛି ଲାଭ ନାହିଁ ସେ ଥିବାର ଆଉ କ'ଣ